ମୁଁ ପ୍ରତିଦିନ ନିମାପଡ଼ାରୁ ଭୁବନେଶ୍ୱର ଭୁବନେଶ୍ୱରରୁ ନିମାପଡ଼ା ବସ୍ ମାଧ୍ୟମରେ ଯିବାଆସିବା କରେ ବସ୍ରେ ନିମାପଡ଼ାରୁ ଗଲାବଳେ ସିଟ୍ ପାଇବା ବହୁତ କଷ୍ଟ ଯଦିବି ସିଟ୍ ମିଳେ ଯେ ସିଟ୍ରେ ନାଇଁ ସେ ସିଟ୍ରେ ବସି ପଡ଼େ କିନ୍ତୁ ମୁଁ ସାଧାରଣତଃ ସିଟ୍ରେ ବସିବାକୁ ବସିବାକୁ ମଝି ସିଟ୍ରେ ବସିବାକୁ ୱିଣ୍ଡୋ ସିଟ୍ ପାଖରେ ସିଟ୍ରେ ଝରକା ପାଖରେ ବସିବାପାଇଁ ଭଲଲାଗେ କାହିଁକିନା ଝରକା ପାଖରେ ପବନ ଆସେ ଆଉ ପଛ ସିଟ୍ରେ ଯଦି ବସେ ପଛ ସିଟ୍ରେ ବସ୍ ଯେତେବେଳେ ଧକଡ଼ ମୁଁ ମୋର ସେତେବେଳେ ଖାଲ ଢିପରେ ସବୁ ଯା ଯାଏ ବହୁତ ପଛ ସିଟ୍ଟା ବହୁତ ଉଁ ହଲଚଲ ହୁଏ ସେଥିମଧ୍ୟରେ ଅଣ୍ଟା ଗୋଡ଼ ଏସବୁ ପେନ୍ ହୁଏ ଆଉ ବସ୍ରେ ମଝି ସିଟ୍ରେ ବସିବାକୁ ଭଲ ଲାଗେ ଝରକା ସିଟ୍ ପାଖରେ